ଗୋଟେ ନବଜାତ ଶିଶୁମାନଙ୍କୁ ବା ଗୋଟିଏ ଶିଶୁକୁ ପ୍ରଥମତଃ ପରିଷ୍କାର ପରିବେଶ ରଖିବା ତ ପରିଷ୍କାର ପରିବେଶରେ କେମିତି ରଖିବା ତ ମାନେ ଭଲ ଘରେ ରଖିବା ଯେଉଁଠିକି ସବୁ ଜିନିଷ ସଫାସୁତୁରା ହେଇଥିବ ତା'ପରେ ଯେଉଁଠି ତାକୁ ଶୁଆଇବା କି ଯେଉଁ ଜିନିଷ ମାନେ ତାହାର ବ୍ୟବହାର କରିବା ସେସବୁକୁ ନିଟ୍ ଆଣ୍ଡ କ୍ଲିନ୍ ସଫାସୁତୁରା ରଖିବା ଲୁଗାପଟା ହଉ କି ତା'ର କପଡ଼ା ହଉ କି ତା'ର ଡ୍ରେସ୍ ହଉ ଯାହାବି ହଉ ସେସବୁକୁ ଆମେ ସଫାସୁତୁରା କରିକି ରଖିବା ଆଉ ତା'ର ଡ୍ରେସ୍କୁ ତ ବେଶୀ କରି ସଫାସୁତୁରା କରିକି ସବୁ ରଖିବା ଯେଉଁରା କି ସେ ତା'ର ବ୍ୟବହାର ହେଉଛି ଯେଉଁ କପଡ଼ା ଯାହା ସବୁ ହେଉଛି ତା'ପରେ ଯେଉଁ ସବୁ ଜିନିଷ ତାହାର ଆମେ ସଫା କରିବା ତାକୁ ଆମେ ଖରାରେ ମଧ୍ୟ ଶୁଖାଇବା ତାକୁ ଭଲ ଭାବରେ କେତେ ସମୟ ପାଇଁ ଆମେ ଖରାରେ ଶୁଖାଇବା ତାହା ପରେ ତାକୁ ଆଣିକି ବ୍ୟବହାର କରିବା ତା'ପରେ ରାତିରେ ଶୋଇଲାବେଳେ ତା'ର ଚାରିପାଖରେ କି ଦିନରେ ବି ହଉ ତା' ଚାରିପାଖରେ ମଶାରୀ ବା ଲଗାଇବା ମଶାରୀ ବ୍ୟବହାର କରିବା ଆଉ ତା'ର ସବୁଠୁ ମୋଷ୍ଟ ଇମ୍ପୋଟାଣ୍ଟ ସବୁଠୁ ବେଶୀ ଗୁରୁତ୍ଵପୂର୍ଣ୍ଣ ହେଉଛି ତା'ର ହାତ ଯେଉଁ ହାତଟା କି ଗୋଟେ ନବଜାତ ଶିଶୁ ବା ଗୋଟେ ଛୋଟ ଛୁଆ ସବୁବେଳେ ହାତଟାକୁ ପାଟିରେ ହିଁ ପୁରାଏ ତୋ ହାତ ସେ ଖେଳିଲା ଟାଇମ୍ରେ ଏଠି ବାଜିଯାଏ ସେଠି ବାଜିଯାଏ ଏମିତି ବାଜିବି ଯାଏ ତେଣୁ କରିକି ତା'ର ହାତଟାକୁ ସବୁବେଳେ ଆମେ ସଫା ରଖିବା କପଡ଼ା ଦ୍ଵାରା ହଉ କି ୱାଇପ୍ସ ଦ୍ଵାରା ହଉ ତାକୁ ପୋଛିବା ତା'ର ହାତକୁ ସବୁବେଳେ ନିଟ୍ ଆଣ୍ଡ କ୍ଲିନ୍ ସଫାସୁତୁରା ରଖିବା ଏଇସବୁ ଦ୍ଵାରା ଆମେ ତାକୁ ସଫାସୁତୁରା ରଖିପାରିବା ଆଉ ଯେତେବେଳେ ଆମେ ହେଉଛି ଗୋଟେ ନବ ଶିଶୁକୁ ଧରୁଚନ୍ତି ତ ନିଜେ ଫାର୍ଷ୍ଟ ସଫାସୁତୁରା ରହିବା ସଫା ହାତ ଫାର୍ଷ୍ଟ ସଫା ହାତ କରିବା ହାତକୁ ଫାର୍ଷ୍ଟ ସଫା କରିବା ତା'ପରେ ଗୋଟେ ନବଜାତ ଶିଶୁକୁ ଆମେ ଧରିପାରିବା ତା'ପରେ ହେଲା ଅପରିଷ୍କାର ପରିବେଶରେ ଆମେ ଗୋଟେ ଶିଶୁକୁ କେମିତି ପୁରା ନିଶ୍ଚିନ୍ତରେ ମାନେ ଅସୁସ୍ଥ ନ ହୋଇକି ସୁସ୍ଥ ରଖିପାରିବା ପ୍ରଥମତଃ ତ ପରିବେଶ ଯଦି ବି ଖରାପ ହେଇଥାଉ କିନ୍ତୁ ତା'ର ଚାରିପାଖ ସିଏ ଯେଉଁ ଘରେ ରହୁଛି ସେ ଘରଟାକୁ ସଫା ରଖିବା ତା'ର ସବୁ ଜିନିଷକୁ ଭଲ ସେ ସଫା ରଖିବା ତା' ଜିନିଷକୁ ମୁଁ ଯେମିତି କହିଲିକି ତାକୁ ଖରାରେ ଶୁଖାଇବା ମଶାରୀ ଦ୍ଵାରା ଚାରିପଟ ଇଏ ମାନେ ମଶାରୀ ତା' ଚାରିପଟକୁ ଘେରିକି ରଖିବା ତାକୁ ହାତକୁ ସଫା ରଖିବା ତାକୁ ଯିଏ ଧରୁଛି ସଫାସୁତୁରା ରଖି ମାନେ ସିଏ ନିଜେ ସଫା ହବ ଫାର୍ଷ୍ଟ ତା' ହାତ ବି ସଫା ରଖିବା ତ ଏମିତି ଯଦି ଆମେ ନିଜେ ସଫାସୁତୁରା ରହିକି ତା' ଚାରିପଟକୁ ସଫାସୁତୁରା ରଖିବା ତ ଆଉ ଯଦି ବି ପରିବେଶଟା ଖରାପ ହେଇଥିବ କିନ୍ତୁ ତା'ପାଖରେ ଯେତିକି ଯାହାସବୁ ଥିବ ତା' ସିଏ ଯାହାସବୁ ୟୁଜ୍ କରୁଥିବ କି ତା' ତା'ର ବ୍ୟବହାରରେ ଯେଉଁରା ଆସୁଥିବ ସେସବୁ ଜିନିଷ ପ୍ରତି ମୁଁ ତେବେ ଯାଇକି ତା'ର ଖାଦ୍ୟ ବି ଭଲ ଭାବରେ ପରିଷ୍କାର କରିକି ତାକୁ ଖୁଇବା କଥା ତ ଏଇସବୁ ଜିନିଷ ହେତୁକୁ ଗୋଟେ ଛୁଆ ସୁସ୍ଥସବଳ ରହିପାରିବ ଗୋଟେ ଜାଗାରେ